ଆମ ଗଞ୍ଜାମରେ ଏ କାରିଗରୀ କାରିଗରୀ ଉପରେ ଆମର ଗଞ୍ଜାମରେ ଲୋକମାନଙ୍କ କାରିଗରୀ ବହୁତ ସୁନ୍ଦର ଆଉ ଆମ ଗଞ୍ଜାମରେ ବେଲୁଙ୍ଗୁଠାରେ ପିତଳ ମାଛ ବହୁତ ପ୍ରସିଦ୍ଧ ଯେହେତୁ ଲୋକମାନେ ଆସିଥାନ୍ତି ପିତ ମାଛ ଦେଖିବା ପାଇଁ ପିତଳ ମାଛ ବହୁତ ଭଲ ଭାବରେ ଭଲ କାରିଗରୀ ରେ ତିଆରି କରିଥାନ୍ତି ଆଉ ଆମ ଏଇଠି ଏ ଚାନ୍ଦୁଆ ବି ପ୍ରସିଦ୍ଧ ଯେଉଁଦ୍ୱାରା ଗଞ୍ଜାମରେ ଆମର ଆମର ଭଲ କାରିଗରୀ ଯୋଗୁଁ ଲୋକମାନଙ୍କୁ ଉପକୃତ ରହିଥାନ୍ତି ଭଲ କାରିଗରୀ ଯୋଗୁଁ ସଂସ୍କୃତି ମହତ୍ଵପୂର୍ଣ୍ଣ ରୂପରେ ଗଞ୍ଜାମକୁ ଚିହ୍ନଟ କରାଯାଇଛି ଯେହେତୁ ଗଞ୍ଜାମରେ ଏଇଗୁଡ଼ିକ ଭଲ ଭଲ କାମ ଯୋଗୁଁ ଯେଉଁ ଗଞ୍ଜାମରେ ଏଗୁଡ଼ିକ ଭଲ ନାଁ କମେଇଛନ୍ତି